ହଁ ନମସ୍କାର ଆଉ କେମିତି ଅଛ ହଁ ମୁଁ ବି ଭଲ ଅଛି କାମ ବହୁତ ଭଲ ଚାଲିଛି

ହଁ ସେ ବି ଖାନା ପିନା ଦରମା ପତ୍ର ସବୁ ଭଲ ଚାଲିଛି ହଁ ତୁମ ତୁମର ଦୋକାନ ବାଡ଼ି କେମିତି ଚାଲିଛି ଆଚ୍ଛା ନ ହେଲେ ଏଠିକି ଚାଲି ଆସିବ ଏଠିକି କରିବ କାମ ତୁମର ସେ ଦୋକାନ ଏଠି ଖୋଲିବ ଆମ ଘର ପାଖରେ ଘରେ ସିନା ଭିଡ଼ ପଡ଼ିବ ସେଠିକି ଆସିଲେ କ'ଣ ଭିଡ଼ ପଡ଼ିବ ଆଉ କାମ ତୁମର ଦୋକାନ ଭଲ ଚାଲିଲେ କ'ଣ ଆଉ ଯିବାକୁ ମନ ଲାଗିବ ଏଠି ରହିଲେ ମୁଁ ବା ଆସିଛି ମୁଁ ନେଇ ଯିବି ଆପଣ ଯଦି ତୁମ ବ୍ୟବସାୟ ଏଠି ଯଦି କରିବାକୁ ଚାହିଁବ ତାହାଲେ ମୁଁ ନେଇ ବା ଯିବି ଆଚ୍ଛା ଠିକ୍ ଅଛି ଘରେ ସମସ୍ତେ ଭଲ ଅଛନ୍ତି ହଉ ତାହାଲେ ଘରେ କଥା ଲାଗି କହିବେ ଏଠିକି ଆସିବେ ଯଦି ମୁଁ ବ୍ୟବସ୍ଥା କରିବି ଆଉ

କ'ଣ କହିଲେ ମୁଁ ଯିବି ଦେଖିକି ଏମିତି ଆଉ ଆଉ ଏବେ ତ ନୂଆଖାଇ ଆସିବ ଯେହେତୁ ମୁଁ ଗାଁକୁ ଯିବି ନୂଆ ଖାଇବା ପାଇଁ ଆଉ ନୂଆ ଖାଇକୁ ଗଲେ ମୁଁ ଘରେ ଯାଇକି ହଉ ଠିକ୍ ଅଛି ମୁଁ ନୂଆଖାଇକି ଘରକୁ ଗଲେ ଯାଇକି ତୁମ ସହିତ କଥା ହେବି ହଉ ଆଉ କ'ଣ ନୂଆଖାଇ କି ତୁମର କେମିତି କ'ଣ ଚାଲିଛି ଆଉ ତୁମ ଦୋକାନ ବାଡ଼ି ସବୁ ଭଲ ଭଲ ଚାଲିଛି ତ ଦେଖ ଆଚ୍ଛା ନ ହେଲେ ଏଠିକୁ ଆସିବୁ ଘରେ କଥା ଲାବିଦ ଏଠିକୁ ଆସିବୁ ଆଉ ଏଠି ରହିବ ଏଠିକି ଆସିଲେ ଭଲ ବି ଦୋକାନ ଚାଲିବ ତୁମର ହଉ ଆମ ଘର ପାଖରେ ତ ଦୋକାନ ଦେବ ଆଉ ପାଖରେ ବି ଏମିତି ଅଛି ବହୁତ ସାରା ଆସିବେ ଲୋକମାନେ ତୁମ ଦୋକାନକୁ